ଆମେ ମୁଖତଃ ନୟାଗଡ଼ ଜିଲ୍ଲାର ଲୋକ ଆମର ଚାଷ ଉପରେ ଜୀବିକା ନିର୍ବାହ କରାଯାଏ ଚାଷରେ ଆମେ ଧାନ ଗହମ ମାଣ୍ଡିଆ ବାଜରା ଜଅ ବିଭିନ୍ନ ପ୍ରକାର ପନିପରିବା ଧାନ ମୁଗ ବିରି ପ୍ରତ୍ୟେକ ଜିନିଷ ଆମେ ଉତ୍ପାଦନ କରୁ ବଜାରର ରେ ବିକ୍ରି କରି ସେଗୁଡ଼ିକୁ ଆମ ପରିବାର ବି ଚଳିଯାଏ ହସ୍ତତନ୍ତ ଉପରେ ଆମର କିଛି ସେମିତି କିଛି ଜିନିଷ ବି ତିଆରି କରାଯାଏ ସେଗୁଡ଼ିକ ହେଲା ଝାଟୁଆ ପହଁରା ସପ ଏମିତି ବିଭିନ୍ନ ପ୍ରକାର ଜିନିଷ ଘର କରଣା ଜିନିଷ ତିଆରି କରାଯାଏ ବଜାର ରେ ବିକ୍ରି କରାଯାଏ ପାଖରେ ଜଙ୍ଗଲ ଥିବାରୁ ଜଙ୍ଗଲରେ କାଠ ଝୁଣା ଲାଖ ମହୁଲ ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟ ସଂଗ୍ରହ କରି ବଜାର ରେ ବିକ୍ରି କରାଯାଏ କୁମ୍ଭାର ମାଟି ଘରେ ତିଆରି କରନ୍ତି ବିଭିନ୍ନ ପ୍ରକାର ଘର କରଣା ଜିନିଷ ଏବଂ ସେଥିରେ ଗହମ ଯେଉଁ ସେଥିରେ ଆମର ରହିଛି କ'ଣ କୁମ୍ଭାର ସରା ମାଟି ହାଣ୍ଡି ପ୍ରତ୍ୟେକ ଜିନିଷ କୁମ୍ଭାର ତିଆରି କରନ୍ତି କମାର ଲୁହା କାମ କରନ୍ତି ଲୁହାରେ ସେମାନେ କୋଡ଼ି କଟୁରୀ ଦାଆ ଶାବଳ ଗଇଁଚି ବିଭିନ୍ନ ପ୍ରକାର ଜିନିଷ ତିଆରି କରନ୍ତି ବଢ଼େଇ ବି ବଢ଼େଇ କାଠ କାମ କରନ୍ତି ବଢ଼େଇ ମାନେ ଚଉକି ଟେବୁଲ ବେଞ୍ଚ ଖଟ ଆଲଣା ଘରର ବିଭିନ୍ନ ପ୍ରକାର ଆସବାବପତ୍ର ତିଆରି କରନ୍ତି କେଉଟ ଅଛନ୍ତି ସେମାନେ ଯାଇକି ପୋଖରୀ ବନ୍ଧ କେନାଲ ଏମାନଙ୍କ ରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି ବହୁତ ପ୍ରକାର ବିଭିନ୍ନ ପ୍ରକାର ମାଛ ଚୁନା ମାଛ ବଡ଼ ମାଛ ଏମିତି ଧରି ବଜାର ରେ ବିକ୍ରି କରନ୍ତି